ମୁଇଁ ବହି ଛାଡ଼ି କରି ସମାଜ ପଢ଼ୁଥିଲି ସେଥିରେ ଆମର ଗାଜ୍ୟରେ ଆମର ଦେଶ୍ରେ ଆମ ଗାଁରେ କିନ୍ କିନ୍ ସବୁ ଘଟ୍ନା ଘଟୁଛି ଭଲ୍ ଖରାପ୍ ସବୁ ଲେଖା ଯାଇସି ଆଉ କ୍ରିକେଟ୍ ମ୍ୟାଚ୍ର କିନେ ଡ୍ୟାନ୍ସ ପ୍ରୋଗ୍ରାମ୍ ହେଲା କିନେ କ'ଣ ହେଲା ସବୁଥିର୍ ସୁବିଧା ଅସୁବିଧା ଲେଖା ଯାସି କିନେ ବସ୍ ଆକ୍ସିଡ଼େଣ୍ଟ ଟ୍ରେନ୍ ଆକ୍ସିଡେଣ୍ଟ କିଛି ବି କିନେ କ'ଣ ଘଟଣା ଘଟି ଥିଲେ ସବୁ ଥିର୍ଟା ଲେଖା ହେଇ ଥିସି ଆଉ ସ୍କୁଲ୍ମାନ୍ଙ୍କେ କଣ ସୁବିଧା ଅସୁବିଧା ରାଜନୀତି ଉପରେ କଣ ଭଲ୍ ମନ୍ଦ୍ ସବୁ ସେଥିରେ ଥେସି ଆଉ କିନ୍ ସ୍କୁଲ୍ରେ କେତେ କିଏ ମାର୍କ ଆଣିଲା କାଣା ସବୁ ଆମ ସମାଜରେ ଲେଖା ହେଇଥିସି ଆମ ସମାଜରେ ଯାହା ସବୁ ଘଟଣା ଘଟୁଛି ଭଲ୍ ମନ୍ଦ୍ ଖରାପ କିନେ କଣ ଅସୁବିଧା ହେଲା କିନେ କଣ ସୁବିଧା କିନ୍ ନେତା କ'ଣ କଲା ସବୁ ବିଷୟରେ ଲେଖା ହେଇଥିସି ଆଉ ସମାଜ ଖବରକାଗଜ ପଢ଼ିଲେ ଆମର ବହୁତ କିଛି ଜାଣିପାରୁଛନ୍ତି ସବୁ ଦେଶର ବିଷୟରେ